ଚଳେଇବା ସମୟରେ ସବୁବେଳେ ଆମେ ଏହିସବୁ ଗୁରୁତ୍ୱପୂର୍ଣ୍ଣ ଚିନ୍ତାଧ୍ୱାରା ରଖୁଛୁ ଯେ ନିରା ବାଇକ୍ ଚଲେଇବା ସମୟରେ ରାସ୍ତାରେ କୌଣସି ଆକ୍ସିଡ଼େଣ୍ଟ୍ ନହଉ ଠିକ୍ସେ ଗାଡ଼ି ଚଲେଇବା ହେଲ୍ମେଟ୍ ପିନ୍ଧିବା ନିଜର ସାଇଟ୍କୁ ଦେଖିକି ଚଲେଇବା ଅଲଗା ଲୋକର ସାଇଟ୍ କେଉଁଟା ମୋ ସାଇଟ୍ କେଉଁଟା ଏସବୁ ଦେଖିକି ଚଲେଇବା ଏହିସବୁ ଚିନ୍ତା ଦ୍ୱାରା ମୁଁ ଗୁରୁତ୍ୱପୂର୍ଣ୍ଣ ଦଉଛୁ ଆଉ ଭ୍ରମଣ ସମୟରେ ଆମେ ଯେଉଁ କାଗଜପତ୍ର ସାଙ୍ଗେ ରୁଖୁଛୁ ସେ ହେଲା ସେଇସବୁ ହେଲା ଡ୍ରାଇଭିଂ ଲାଇସେନ୍ସ ଗାଡ଼ି ପାଇଁ ଯେଉଁ କାଗଜପତ୍ର ଥିବ ସେ ଯେଉଁ ଗାଡ଼ି ଲାଇସେନ୍ସ ଏବେ ବର୍ତ୍ତମାନ ତ ଆଧାର କାର୍ଡ଼ ମଧ୍ୟ ରଖିବାକୁ ପଡ଼ୁଛି ସେହିସବୁ ଏହିସବୁ ଡ୍ରାଇଭିଂ ଲାଇସେନ୍ସ ଏହିସବୁ ରଖି ଥାନ୍ତୁ ଆମେ